ଗେମ୍ ଖେଳିଲେ ଗ୍ରାମାଞ୍ଚଳ ଲୋକମାନେ ବହୁତ କିଛି ଉପକୃତ ହୋଇଥାନ୍ତି ଯେପରିକି ଗ୍ରାମାଞ୍ଚଳ ଲୋକମାନଙ୍କ ଶାରୀରିକ ମାନସିକ ଶରୀରରେ ଉନ୍ନତି ଘଟିବା ସହ ସେମାନେ ଅନ୍ୟ କୌଣସି କାର୍ଯ୍ୟ କରିବା ପାଇଁ ମାନସିକ ସ୍ତରରେ ସୃଦୃଢ଼ ହୋଇଥାନ୍ତି କିମ୍ବା ଗ୍ରାମାଞ୍ଚଳର ଲୋକମାନେ ଗୋଟିଏ ଗାଁକୁ ଅନ୍ୟ ଗାଁ ସହିତ ଯେତେବେଳେ ଆମେ ଖେଳୁ ସେମାନଙ୍କ ମଧ୍ୟରେ ସାମାଜିକ ସମ୍ପର୍କ ବଢ଼ିବା ସହିତ ଅନ୍ୟମାନଙ୍କ ଅନ୍ୟମାନେ ମଧ୍ୟ ସାମାଜିକ ସମ୍ପର୍କ ଭଲ ଭାବରେ ସ୍ଥାପନ କରି ପାରନ୍ତି